ହଁ ମୁଁ କହୁଥିଲି ମୁଁ ବିବେକାନନ୍ଦ ପଟ୍ଟନାୟକ କହୁଥିଲି ଆମର ବର୍ତ୍ତମାନ ସାର ଯେଉଁ ଆମର ଯେଉଁ ଚାଷବାସରେ ଯେଉଁ ସାରର କ'ଣ ବର୍ତ୍ତମାନ ରହିଛି ମାର୍କେଟରେ ସାର ପସନ୍ଦଯୋଗ୍ୟ ସାର ଏହି ପନିପରିବା ପନିପରିବା କରିବୁ ବାକି ଆଉ ଅନ୍ୟାନ୍ୟ ଯେଉଁ ଛୋଟ ଆମ୍ବ କି ପଣସ ଧାନ ଚାଷ ହଁ ମୁଖ୍ୟତଃ ଧାନ ଚାଷ ବି ଏଇଟା କିଛି ସମୟ ହେଇଗଲା ଆଉ ତେଣୁ କେଉଁ ପ୍ରକାର ସାର ଆମେ ଆଣିପାରିଲେ ଆମେ ସେ ଉପକୃତ ହେବୁ ହଁ ହଁ ହଁ ହଁ ହଉ ତାହେଲେ ଠିକ୍ ଅଛି

ହଁ ଆଉ ଏଇ ଯେଉଁ ବିହନ ବୋଲେ କ'ଣ ଧାନ ବିହନ ହଉ କି ଅନ୍ୟ ଆଉ ମୁଗ ବିରି ଆଚ୍ଛା କେତେ କିସମର ସବୁ ଅଛି ସେଥିରେ

ହଁ

ହଁ ହଁ ହଁ ହଁ ହଁ

ହଁ ଆଉ କ'ଣ

ହଁ ତାର କେମିତି କ'ଣ ଦରଦାମ କ'ଣ ହଁ ହଉ ଠିକ୍ ଅଛି ଠିକ୍ ଅଛି ଯଦି ହବ ଆଣିବା ଆମେ ଯାଇକି ଯୋଗାଯୋଗ କରିବା ଆଉ କ'ଣ ହଉ ରଖନ୍ତୁ ରଖନ୍ତୁ ହଉ ହଉ ହଉ